ଆମର ଓଡ଼ିଆ ଭାଷା ଦେଖିବାକୁ ଗଲେ ଯାହାକି ଓଡ଼ିଶା ରାଜ୍ୟରେ ମାନେ ବହୁତ ଯେମିତିକି ମାଛ ଚାଷ ମଧ୍ୟ ହୁଏ ସେଠାରେ ମାନେ ଓଡ଼ିଆ ଭାଷାକୁ ବହୁତ ଭଲ ଭାବରେ ତୁଳନୀୟ ଭାବରେ କରାଯାଏ ଆଉ ଆମର ଏଇଠି ମାନେ ଆଚାର ହଉ କିମ୍ବା ପାମ୍ପଡ଼ ବହୁତ ମାନେ ଭଲ ଆକାରମାନେ ହୋଇଥାଏ ଆଉ ଅର୍ଥନୀତି କ୍ଷେତ୍ରରେ ଦେଖିବାକୁ ଗଲେ ତ ବହୁତ କିଛି ମାନେ ଆମର ଏପଟେ ଅର୍ଥନୀତି ବହୁତ ଭଲ ଭାବରେ ଚାଲିଛି ଅର୍ଥନୀତି କ୍ଷେତ୍ରରେ ଦେଖିବାକୁ ଗଲେ ମାନେ କିଏ କେଉଁ ବିଜନେସ୍ ମଧ୍ୟ କରିଥାନ୍ତି କିଏ କରିଥାଏ ଅଗରବତୀର ବିଜନେସ୍ କିଏ କରିଥାଏ ତ ଧୂପକାଠିର ବିଜନେସ୍ ତ ବାଣିଜ୍ୟ କାରବାର ମଧ୍ୟ ଭଲ ଭାବରେ ଚାଲିଛି ଆଉ ଆମର କୃଷି କ୍ଷେତ୍ରରେ ମଧ୍ୟ ଅର୍ଥନୀତିର ବହୁତ ଭଲ ଭାବରେ ସେଇଠି ମାନ ଓଡ଼ିଆ ଭାଷାକୁ ନେଇକିରି ବହୁତ ଭଲ ଭାବରେ ଚାଲିଛି ଆଉ ଅର୍ଥନୀତି କ୍ଷେତ୍ରରେ ଦେଖିବାକୁ ଗଲେ ବହୁତ କିଛି ଚାଲିଛି ଏଠାରେ ଆଉ କୃଷି କୃଷି କ୍ଷେତ୍ରରେ ନେଇ କୃଷି ପଶୁପାଳନ ଯାହା ବି ନେଇ ଅର୍ଥନୀତି କ୍ଷେତ୍ରରେ ଏହା ବାଣିଜ୍ୟ କରବାରେ ବହୁତ ଭଲ ଭାବରେ ହୁଏ